ହଁ ବିଭିନ୍ନ ପ୍ରକାର ଛୁଆ ମାନେ ଆମର ଅଛନ୍ ଯେନ୍ତାକି ଆମେ ଛୁଆ ମାନ୍କୁ ଆମର୍ ସ୍କୁଲ୍କେ ଯାଉଛନ୍ ଆଉର୍ ସେ ଯାଗାରେ ସ୍କୁଲ୍ରେ ବିଭିନ୍ନ ପ୍ରକାର କ୍ରିଡ଼ା ଗୁଡ଼ାକ ଅଛେ ଯେନ୍ତାକେ ହେଲା ବଲ୍ ହେଲା କ୍ରିକେଟ୍ ହେଲା ଭଲିବଲ୍ ହେଲା ଅର୍ ପ୍ରକାର ଗୁଡ଼ାକ ଅଛି ଆଉ ସେନ ଆମେ ଚାହୁଁଛୁ ଯେ ସେ ଛୁଆ ମାନେ ଯେନ୍ ସ୍କୁଲ୍କେ ଯାଉଛନ୍ ସେନ କିଛି ସିଖୁନ୍ ଯେନ୍ତାକି ତାମାନେ ସେ ଶିଖି କରି କିଛି କରି ପାର୍ବା କିଛି ଆଗ୍କେ ବଢ଼ି ପାର୍ବା ତ ଆମେ ଚାହୁଁଛୁ କିନି ଯେ ସେ ଛୁଆ ମାନେ କିଛି ବଢ଼ୁ କରୁନ୍ ଆର୍ ସେଥିର୍ ଲାଗି ଆମେ ତାହାକୁ ବି ସହଯୋଗ କର୍ମୁଁ ଉତ୍ସାହିତ କର୍ମୁ ଆଉ ସେ ଯାଗାରେ ଆମେ ବି ସମୟ ପଡ଼୍ଲେ ଆମେ ବି ସେ ଯାଗାରେ ରହିପାର୍ମୁ ଯୋଗଦାନ ଦେଇ ପାର୍ମୁ ଆଉ ସେ ଯାଗାରେ ଛୁଆ ମାନ୍କୁ ଉତ୍ସାହିତ କରି ପାର୍ମୁ ଆଉର୍ ଶିକ୍ଷକ ମାନକୁ ବି ଆମେ ଧନ୍ୟବାଦ ଦେମୁ ଯେ ସେ ଶିକ୍ଷକ ମାନେ ଆମର୍ ଛୁଆ ମାନକୁ ଭଲ କ୍ରିଡ଼ା ମାନେ ସିଖଉଛନ୍ ଭଲ ଆଗକେ ବଢ଼ଉଛନ୍ ତାଙ୍କୁ ବି ଉତ୍ସାହିତ କର୍ମୁ ତାଙ୍କୁ ଆମେ ସମ୍ମାନ କର୍ମୁ ଆଉ ସେଥିର୍ ଲାଗି ପ୍ରତି ତାଙ୍କୁ ଆମେ ସବୁ ବେଲେ କହୁଛୁଁ ଯେ ଛୁଆ ମାନକୁ କିଛି ଆଗ୍କେ ଯେନ୍ତା ବଢ଼ବେ ଉନ୍ନତି କର୍ବେ ସେ ଦିଗେ ଆମେ ତାହାକୁ ସବୁବେଲେ ବିନ୍ତି କରସୁଁ ଆଉ କହୁଁଛୁଁ